ମୁଁ ଗୋଟିଏ ବଡ଼ ପର୍ବତକୁ ଯେତେବେଳେ ଚଢ଼ୁଥିଲି ବା ମୁଁ ଯେତେବେଳେ ରକ୍ କ୍ଲାଇମ୍ବିଙ୍ଗ କରୁଥିଲି ମୁଁ ସେତେବେଳେ ବହୁତ ଭୟବୀତ ଥିଲି କାହିଁକିନା ଯେତେବେଳେ ରକ୍ କ୍ଲାଇମ୍ବିଙ୍ଗ କରିବାର କଥା ସେତେବେଳେ ଗୋଟେ ବହୁତ ଭୟ ଲାଗେ କିନ୍ତୁ ଯେଉଁମାନେ ବହୁତ ବଡ଼ ବଡ଼ ପ୍ରଫେସନାଲ୍ ରକ୍ କ୍ଲାଇମ୍ବର୍ ବା ଯେଉଁମାନେ ରକ୍ କ୍ଲାଇମ୍ବିଙ୍ଗ କରୁଛନ୍ତି ବା ଯେଉଁମାନେ ପଥର ଚଢ଼ୁଛନ୍ତି ବା ପର୍ବତ ଚଢ଼ୁଛନ୍ତି ସେମାନେ ବହୁତ ସ୍ପେଶାଲିଷ୍ଟ ବା ସେମାନଙ୍କୁ କିଛି ଲାଗେ ନାହିଁ କିନ୍ତୁ ମୁଁ ଯେତେବେଳେ ପ୍ରଥମେ ପ୍ରଥମେ ରକ୍ କ୍ଲାଇମ୍ବିଙ୍ଗ କଲିି ସେତେବେଳେ ମୋତେ ବହୁତ ଭୟ ଲାଗିଲା କିନ୍ତୁ ଧୀରେ ଧୀରେ ମତେ ଏ ଗୋଟିଏ ଗୁରୁ ଶିକ୍ଷା ଦେଲେ ଏବଂ ଉତ୍ତମ ଟ୍ରେନିଙ୍ଗ ପାଇଁ ବା ଉତ୍ତମ ତାଲିମ ପାଇଁ ମୁଁ ବି ଆଜି ବହୁତ ଭଲ ଭାବରେ ରକ୍ କ୍ଲାଇମ୍ବିଙ୍ଗ କରିପାରୁଛି ଏବଂ ଏବେ ରକ୍ କ୍ଲାଇମ୍ବିଙ୍ଗ କରିବା ଏବେ ମୋତେ ଭୟ ମଧ୍ୟ ଲାଗୁନାହିଁ ତ ରକ୍ କ୍ଲାଇମ୍ବିଙ୍ଗ କରିବା ବହୁତ ଭଲ କଥା ଏବଂ ରକ୍ କ୍ଲାଇମ୍ବିଙ୍ଗ କରିବା କୌଣସି ସହଯୋଗ କଥା ନହେଁ ବହୁତ ସାହସର କଥା ବହୁତ ସାହସିକତା ପ୍ରଭୃତି ଲୋକମାନେ କେବଳ ରକ୍ କ୍ଲାଇମ୍ବିଙ୍ଗ କରିପାରନ୍ତି ଏବଂ ରକ୍ କ୍ଲାଇମ୍ବିଙ୍ଗ କରିବା ସମୟରେ ଆମେ ସବୁବେଳେ କ'ଣ ଧ୍ୟାନ ଦେବା କଥା ଯେ କେଉଁଠି କ'ଣ ଅଛି ନା କେବେ କ'ଣ ହେଉଛି ତ ଏହିଭଳି ଯଦି ଆମେ ଧ୍ୟାନ ଦେବା ବା ରକ୍ କ୍ଲାଇମ୍ବିଙ୍ଗ ସମୟରେ ଏହିପରି ଯଦି ଆମେ ଧ୍ୟାନ ଦେବା ତ ଆମେ ବହୁତ ଆଗକୁ ଯାଇପାରିବା ଏବଂ ବହୁତ ଆଗକୁ ଯାଇ ବହୁତ ନାମ ମଧ୍ୟ ଆଗରେ ଆମେ ଆମେ କମାଇପାରିବା ଏବଂ ଏହାଦ୍ୱାରା କ'ଣ ହେବ ନା ଆମ ଶରୀର ମଧ୍ୟ ଫିଟ୍ ରହିବ କାହିଁକିନା ରକ୍ କ୍ଲାଇମ୍ବିଙ୍ଗ ଗୋଟିଏ ବହୁତ ବଡ଼ ଏକ୍ସରସାଇଜ୍ ଦିଏ କାହିଁକିନା ଯେତେବେଳେ ଆମେ ଗୋଟିଏ ପାଞ୍ଚଶହ ଫୁଟ୍ କିମ୍ବା ଛଅଶହ ଫୁଟ୍ ଯେ କି ଅଧିକ ଯେତେବେଳେ ଆମେ ଗୋଟେ ରକ୍ କ୍ଲାଇମ୍ବିଙ୍ଗ କରୁଛୁ ସେତେବେଳେ କ'ଣ ହୁଏନା ଆମ ଶରୀର ମସଲ୍ଟା ଟାଇଟ୍ ରହେ ଏବଂ ଗୋଟଏ ପ୍ରକାର ଏକ୍ସରସାଇଜ୍ ମଧ୍ୟ ହୋଇଥାଏ କାହିଁକିନା ରକ୍ କ୍ଲାଇମ୍ବିଙ୍ଗ କରିବା ସମୟରେ ଗୋଟେ ରସି ଉପରକୁ ଫୋବାଡ଼ି ଦିଆଯାଏ ଏବଂ ତାହା ଉପରେ ହୁକ୍ରେ ଲାଗିଯାଏ କ'ଣ ଆମେ ସେଥିରେ ରକ୍ କ୍ଲାଇମ୍ବିଙ୍ଗ କରିଥାଉ ତ ଏଥିରେ ହାତର ଶକ୍ତି ଆମର ବେଶି ଉଦ୍ୟୋଗ ହୋଇଥାଏ ବା ଅଧିକ ଲାଗିଥାଏ ଆମର ଯେଉଁ ହାତର ଶକ୍ତି ଅଛି ବା ମାଂସପେଶୀ ଅଛି ତାହା ମଧ୍ୟ ବୃଦ୍ଧି ହୋଇଥାଏ ଫଳରେ କ'ଣ ହୁଏନା ଆମର ଶରୀର ସବୁବେଳେ ସୁସ୍ଥ ରହେ ଏବଂ ଏହା ଏକ ବ୍ୟାୟାମ ସଦୃଶ୍ୟ ବା ଏହା ଏକ ଯୋଗା ଯୋଗ ସଦୃଶ୍ୟ କାହିଁକିନା ବ୍ୟାୟାମ କରିଲେ କ'ଣ ଗ ଆମର ଯେଉଁ ମାଂସପେଶୀ ଫଙ୍କସନ୍ ହୁଏ ରନିଙ୍ଗ କରଲେ କ'ଣ ଆମର ମସଲ୍ଟା ଟାଇଟ୍ ହୁଏ ସେହିପରି ରକ୍ କ୍ଲାଇମ୍ବିଙ୍ଗ ମଧ୍ୟ ଗୋଟିଏ ବଡ଼ ଧରଣର ଗୋଟିଏ ଏକ୍ସର୍ସାଇଜ୍ଟିଏ ଏବଂ ରକ୍ କ୍ଲାଇମ୍ବିଙ୍ଗର ଅନୁଭୂତି ବହୁତ ଅପରୂପ ଏବଂ ରକ୍ କ୍ଲାଇମ୍ବିଙ୍ଗ ସମୟରେ ଆମେ ବଳ ଗୋଟିଏ ଅପରୂପ ସୌନ୍ଦର୍ଯ୍ୟର ଦେଖିଥାଉ ଏବଂ ଏହା ବହୁତ କଷ୍ଟକର